କିଏ ଭାଇ କହୁଛନ୍ତି ଆଜ୍ଞା

ହଁ ବି ମିଳିବ ହଁ ବାଇଗଣ ହଁ ବାଇଗଣ କୁଇଣ୍ଟାଲ ହେଇଯିବ କଣ ଭାଇ କମ୍ କରିବୁ ଦେଖୁଛନ୍ତି ତ ହେଲା ଆମେ ଗରିବ ଲୋକ କେତେ କଷ୍ଟ କରିକି ହେଲା ଚାଷ କରୁଛୁ ଏଣୁ ଆମର ଏପଟେ ପାଣିଫାଣି ଅସୁବିଧା ମଟର ଲଗେଇ ପାଣି ଦେବୁ ସେଥିରେ ପୁଣି ପଇସା ଖର୍ଚ୍ଚ ହେଉଛି ପୁଣି ଶ୍ରମିକ ଲଗାଉଛୁ କଣ ଭାଇ ରେଟ୍ କାଟିମି ଏ ଯଦି ସେମିତି ହେବ ଏମିତି ଦଶ କୋଡ଼ିଏ କାଟିମି ଏଇ କେତେ ଆଉ କାଟିପାରିମି ବାଇଗଣ କୋବି ମଟରଛୁଇଁ ଆଉ କଣ ବୋଇତାଳୁ ଆଉ

କାଙ୍କଡ଼ କଲରା ଆପଣଙ୍କର କେଉଁଦିନ ଦରକାର ଆଜ୍ଞା ଆଜି ତ ହେଲା କେଉଁଦିନ କହିଲେ ଦୁଇଦିନ ପରେ ଆପଣଙ୍କର ଦରକାରେ ଆଜ୍ଞା ସବୁଅଛି ସବୁ ବାହାରିବ ଆପଣ ଆସିକି ଏଗାର ତାରିଖ୍ ସନ୍ଧ୍ୟା ସୁଦ୍ଧା ସବୁ ନେଇଯିବେ ବିଲାତି କୁଇଣ୍ଟାଲ ହଁ ଏତେଗୁଡ଼େ କମ୍ କରିପାରିବିନି ଆପଣ ମୋତେ କହିଲେ ଅସୁବିଧା କରିପାରିବିନି ହଉ ତଥାପି ଏମିତି ତ ଆପଣ ଏତେ ନେବେ କହୁଛନ୍ତି ଆପଣଙ୍କୁ କିଛି କମ୍ କରି କହିବୁ ଆଉ ଆପଣ ତାହେଲେ ନେବେ ବିଲାତି ଆଜ୍ଞା ଆଜ୍ଞା କୁହନ୍ତୁ ଶୁଣୁଛି

ବୋଇତାଳୁ ଆଜ୍ଞା

ନା ନା ପୋଟଳ ଅଛି ନା ସବୁ ଭାଇ ସବୁ ସବୁ ଭେରାଇଟିର ଭେଜିଟେବୁଲ୍ ଆମମାନଙ୍କ ପାଖରେ ଅଛି ଆପଣ ଯେଉଁଟା କିଣିବା ପାଇଁ ଚାହିଁବେ ଯେଉଁଟା ଅର୍ଡ଼ର କରିବେ ଆମେ ଆପଣଙ୍କୁ ସେଇଅନୁସାରେ ସବୁ ଓଜନ କରି ରଖିଥିବୁ ଆପଣ ସନ୍ଧ୍ୟାସୁଦ୍ଧା ଆସିବେ ଦେଖିବେ ରେଟ୍ ଛିଡ଼େଇବେ ସବୁ କରିବେ ଆପଣ ନେଇଯିବେ ଆମେ ଗୋଟେ ଗାଡ଼ିଟେ କରିଦେବୁ ଗାଡ଼ିଭଡ଼ା ଆପଣ ଦେଇଦେବେ ନେଇଯିବେ ଆଜ୍ଞା ଆଜ୍ଞା ଆଜ୍ଞା

ହଁ ହଁ ପଚାରିପଚାରି କୁହନ୍ତୁ ହଉ ଭାଇ ତାହେଲେ ହଉ ତାହେଲେ ରଖୁଛି ଆପଣ ଆସିବେ ସେଇ ଏଗାର ତାରିଖ୍ ସନ୍ଧ୍ୟାବେଳେ ଆସିବେ ଆସିବେ ଆପଣ ସବୁ ଯାହା ଯାହା କହିଛନ୍ତି ମୁଁ ସବୁ ରଖିଥିବି ଆପଣ ଦେଖିଦେବେ ନେଇଯିବେ ହଉ ରହୁଛି ଆଉ ଜଣେ କଲ୍ କଲେଣି